ମୁଁ ଭଲ ଭାବରେ ଭଲ ସନ୍ତରଣ ଶିଖିଛି ଆମ ଗାଆଁ ବଞ୍ଚୋ ତା ପାଖରେ ଆମର ବୈତରଣୀ ନଦୀ ବହି ଯାଇଛି ଏବଂ ଗୋଟିଏ ଚାରନାଳିଆରୁ ଗୋଟିଏ ଶାଖା ବି ସେହିଠି ବାହାରିଛି ପୋଖରୀ ବି ବହୁତ ଅଛି ଆମେ ପିଲାବେଳେ ଯେତେବେଳେ ସ୍କୁଲ ଛୁଟି ହେଇଯାଉଁ ଏହି ଖରାଦିନରେ ଆମେ ସ୍କୁଲରୁ ଛୁଟି ହେଲା ପରେ ଘରେ ବସ୍ତାନି ଫିଙ୍ଗି ଦେଇକି ଯୁଆଡ଼େ ଯୁଆଡ଼େ ଯାଇକି ମାନେ ପୋଖରୀର ସମସ୍ତେ କେମିତି ଏକାଠି ହୋଇକି ପହଁରିବା ଶିଖିମୁ ଆମର ଗୋଟିଏ ମେଇ ଖୁଣ୍ଟ ଥାଏ ସମସ୍ତେ ପହଁରି ପହଁରିକା ଆମେ ସେଠି ଯାଉଁ ଏମିତି ଗୋଟିଏ ଦିନେ ହେଲା ଯେ ମୋ ସାଙ୍ଗ ଜଣେ ପ୍ରତାପ ଶେଖର ପୁହାଣ ସିଏ ବି ଆମ ସହିତ ଏମିତି ଅଳ୍ପ ଅଳ୍ପ ଖଣ୍ଡି ପହଁରା ଶିଖୁଥିଲେ ବା ସନ୍ତରଣ କରୁଥିଲେ ହଠାତସ୍ତ ଆମେ ଅନାଇଲା ବେଳକୁ ଦି ତିନି ଜଣ ସେ କଁ ମାନେ ବୁଡ଼ିକି ଢକ ଢକ ହୋଇକି ପାଣି ପି ଯାଉଛି ଆମେ ସାଙ୍ଗେ ସାଙ୍ଗ ଡାକି ଦେଲୁ ଗାଁ ଲୋକଙ୍କୁ ଏବଂ ଗାଁ ଲୋକ ଆମେ ମିଶିକି ମଧ୍ୟ ତାଙ୍କୁ ସାହାଯ୍ୟ କରିଛୁ କଠିନ ପରିସ୍ଥିତିରେ ମଧ୍ୟ ଅନୁଭବ କରିଛୁ ଯେ ଆମ ସାଙ୍ଗଟା ଯଦି ଆଜି ଆମେ ନଥାନ୍ତୁ କି ପହଁରା ଶିଖି ନଥାନ୍ତୁ ସିଏ ବି ଆଜି ନଥାନ୍ତା ଏହି ଭଳି ଭାବରେ ଆମେ ପହଁରା ବି ଶିଖିଛୁ ଲୋକମାନଙ୍କୁ ବି ଶିଖାଇଛୁ ବହୁତ ଲୋକ ତ ଆମ ତଳ ବ୍ୟାଚ କଣ ଆମ ଘର ପାଖର ଦାଦା ପୁଅ ବଡ଼ବାପା ପୁଅ ଇମିତି ବି ଆମଠାରୁ ଯେଉଁମାନେ ସାନ ସେମାନେ ବି ଆମେ ପା ନଦୀ କୁଳିଆ ଲୋକ ତେଣୁ ଆମେ ବି ପହଁରା ତାଙ୍କୁ ଶିଖାଇଛୁଁ ମାନେ ତାଙ୍କୁ ଆଗେ ଧରିମୁ ସେ ଆଗେ ଗୋଡ଼ ଦିଟାକୁ ଛଟ ଛଟ ଛଟ ଛଟ କରିକି ମାଛ ଭଳିଆ ପହଁରିବେ ତାପରେ ଧୀରେ ଧୀରେ ଆମେ ତାଙ୍କୁ ଛାଡ଼ି ଦମୁ ଦେଖିଆ କେତେ ବାଟ ଯାଉଛନ୍ତି ଦୁଇ ଚାରି ହାତେ ଯିବେ ପୁଣି ଥକି ଯିବେ ପୁଣି ତାଙ୍କୁ ଧରିମୁ ଏ ଭଳିଆ ବି ତାଙ୍କୁ ଆମେ ଶିଖାଇଛୁ ପହଁରା